ଆମର ପୁରୁଣା ପିଢ଼ି ଓ ଯୁବପିଢ଼ି ମଧ୍ୟରେ ବହୁତ ପରିବର୍ତ୍ତନ ହୋଇଯାଇଛି ଯାହା ଯାହା ପୁରୁଣା ପିଢ଼ି ମଧ୍ୟରେ ଶିକ୍ଷାଗତ ସୁଯୋଗ ନଥିଲା ଏବଂ ସେମାନେ ଶିକ୍ଷା କରିପାରୁନଥିଲେ ଏବଂ ଏମିତି ହିଁ ତାଙ୍କ ଜୀବନ ସରିଯାଉଥିଲା ଆଉ ସେମାନେ ଅନ୍ଧବିଶ୍ଵାସ ଉପରେ ଭରସା କରୁଥିଲେ ଓ ତାଙ୍କର ସାଂସ୍କୃତିକ ପାରମ୍ପରିକ କାର୍ଯ୍ୟ କରୁଥିଲେ କିନ୍ତୁ ଯୁବପିଢ଼ିଙ୍କ ମଧ୍ୟରେ ସାଂସ୍କୃତିକ କୌଣସି ମର୍ଯ୍ୟାଦା ରଖିନାହାଁନ୍ତି ଓ ସେମାନେ ଉଚ୍ଚଶିକ୍ଷିତ ଉଚ୍ଚଶିକ୍ଷିତ ହେବା ସଙ୍ଗେ ସଙ୍ଗେ ସେମାନେ ତାଙ୍କର ସମୟ ପରିବର୍ତ୍ତନ ହୋଇଯାଇଛି ଓ ସେମାନେ ତାଙ୍କର ଧାର୍ମିକ ପରମ୍ପରା ମଧ୍ୟ ଭୁଲିଯାଇଥାନ୍ତି ଓ ସେମାନେ ଶିକ୍ଷିତ ହେବାରୁ ସେମାନେ ବହୁତ ଓ ଡିଗ୍ରୀ ହାସଲ କରି ସେମାନେ ବିଦେଶରେ ଯାଇ ରହୁଛନ୍ତି କିନ୍ତୁ ବିଦେଶରେ ରହିଲେ ମଧ୍ୟ ପାରମ୍ପରିକ ପରମ୍ପରାକୁ ଭୁଲିବା ଉଚିତ ନୁହେଁ କିନ୍ତୁ ସେମାନେ ତା'ର ଅବମାନନା କରି ପାରମ୍ପରିକ ଭିତ୍ତିଭୂମିକୁ ଭୁଲି ଆସିଲେଣି ଓ ସେମାନେ ଆଜିକାଲି ସହର ଛାଡ଼ି ବିଦେଶରେ ରହୁଛନ୍ତି ଓ ତାଙ୍କର ଏହିପରି ଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁଛି